ଆମେ ଓଡ଼ିଆ ଭାଷା ଆମର ଜଗନ୍ନାଥ ସଂସ୍କୃତି ଓଡ଼ିଶା ଦେଶ ମାତୃଭାଷା ହେଲା ଓଡ଼ିଆ ତେଣୁ ଆଜିକାଲି ଲୋକମାନେ ସବୁ ପିଲାଟିମାନଙ୍କୁ ଇଂରାଜୀରେ ପଢ଼ଉଛନ୍ତି କହୁଛନ୍ତି ଇଂରାଜୀରେ ପଢ଼ିଲେ ଓଡ଼ିଆ ଭାଷା ବି ପ୍ରଭାବିତ ହେଉଛି ଓଡ଼ିଆ ଭାଷାର ମହତ୍ୱପୂର୍ଣ୍ଣ ତାଳପତ୍ର ପୋଥି ଥିଲା ପଢ଼ିଛୁ ତାଳପତ୍ର ପୋଥି ଅଛି ତେଣୁ ପୁରାଣ ପାଠ ସବୁ ଏ ଓଡ଼ିଆ ଭାଷାରେ ତିଆରି ହୋଇଥାଏ ତାକୁ ଇଂରାଜୀ ଭାଷାରେ ତିଆରି ହେଇନଥାଏ ଇଂରାଜୀ ଭାଷାରେ ତିଆରି କରି ଆଜି ଇଂରାଜୀ ଶିଖାଇକି ପିଲାଟି ମାନଙ୍କୁ ଓଡ଼ିଆ ଭାଷାକୁ ରଦ୍ଧ କରିବା ପାଇଁ ଓଡ଼ିଆ କଥାକୁ ରଦ୍ଧ କରିବା ପାଇଁ ଏମାନଙ୍କର କେତେ ବିଚାରବନ୍ତ ଲୋକମାନେ ବାହାରିଛନ୍ତି ଓଡ଼ିଆ ଭାଷା କିପରି ଲାଗି ରହିବ ଓଡ଼ିଆ ଭାଷା ହେଉଛି ପ୍ରସିଦ୍ଧ ଭାଷା ଓଡ଼ିଆ ଭାଷା ହେଉଛି ଓଡ଼ିଶାର ଗୌରବ ଓଡ଼ିଆ ଭାଷା ସବୁ ଭାଗବତ ରାମାୟଣ ନୃସିଂହ ଭାରତ ସବୁ ଓଡ଼ିଆଭାଷାରେ ଗ୍ରନ୍ଥ ତାଳପତ୍ର ପୋଥି ଲେଖନ କରାଯାଇଛି ସେଇ ଓଡ଼ିଆଭାଷା କୁ କିପରି ସୂଚାରୁ ରୂପରେ ଆମର ଚଳ ପ୍ରଚଳନ ରହିବ ସେଇ କଥା ବି ଆମର ମନସ୍କାମନା ଆମର ରହିଛି